ଆମେ ବୃକ୍ଷ ଟି ଲଗାଇବା ପାଇଁ ଯାଉଛୁ ସେ ବୃକ୍ଷଟି ମାନେ ଆମର କେମିତି ହୃଷ୍ଟପୃଷ୍ଟ ହେଇ ବଢ଼ିବ ତାର ରକ୍ଷଣା ବେକ୍ଷଣ କେମିତି ହବ ଆମେ ତାକୁ ପରାମର୍ଶ ନଉଛୁ ତା ପାଖରୁ ଆମର ଯେଉଁ ହଟିକଲଚର୍ ଅଛନ୍ତି ତାଙ୍କର ଯିଏ ଅଛନ୍ତି ତାଙ୍କର ଉପର ଅଫିସର୍ ମାନେ ଅଛନ୍ତି ତାଙ୍କ ପାଖରୁ ଆମେ ପରାମର୍ଶ ନଉଛୁ ଗଛ ଟି ଲଗାଇଲେ କେମିତି ସେ ଗଛ ଟି କେମିତି ଶାନ୍ତିସବଳରେ ଗଛ ଟି ବଢ଼ିବ କେମିତି ଗଛ ଟି ମରି ନଯାଉ ହୃଷ୍ଟପୃଷ୍ଟ ହେଇ ବଢ଼ୁ ଆମେ ତାଙ୍କ ପାଖରୁ ପରାମର୍ଶ ନଉଛୁ ଆଉ ତୁମେ ଗଛ ତଳେ ଦବା ପାଇଁ କ'ଣ ଦରକାର ଯେ ଗଛ ଟି ଆମେ ଲଗଉଛୁ ତା ତଳେ କ'ଣ କ'ଣ ଜିନିଷ ର ଆବଶ୍ୟକ ସାର ଦରକାର କି ଖତ ଦରକାର କ'ଣ ତା ପାଇଁ ତାର ଆବଶ୍ୟକ ସେମାନେ ଆମେ ତାଙ୍କ ପାଖରୁ ପରାମର୍ଶ ନେଇକି ଆମେ ବୃକ୍ଷ ଟି ଲଗଉଛୁ ଯା ଦ୍ଵାରା କି ଆମେ ସେଇ ବୃକ୍ଷଟି ଆମର ଠିକ୍ ଠିକ୍ ହୃଷ୍ଟପୃଷ୍ଟ ହେଇକି ଆମର ବୃକ୍ଷ ଟି ବଢ଼ୁଛି ଆଉ ବାକି ରହିଲା କ'ଣ ଯଦି ଆମର କେଉଁ ଗଛ ଟି ମରିଯାଉଛି କାହିଁ ମରିଯାଉଛି ସେଇ ଗଛ ଟି ମରିଯାଉଛି ଆମର ତା ଦ୍ଵାରା ଆମର କ'ଣ ଟା ସେଇଟି ଆମର ସେଇଠି କ'ଣ ଟା ଲସ୍ ରହିଲା ସେ ଗଛ ଟି କାହିଁ ମରିଲା ତାଙ୍କ ପାଖରୁ ଆମେ ପରାମର୍ଶ ନଉଛୁ କି ଗଛ କୌଣସି ଗଛ ଏମିତି ହେଉଛି ପୋକ ଲାଗି ଯାଉଛି ଗଛ ମରିଯାଉଛି ସେ ପାଇଁ ବି ଆମେ ତାଙ୍କ ପାଖରୁ ବୁଝୁଛୁ ସେ ଆମକୁ ସେମାନେ ଆମକୁ ପରାମର୍ଶ ଦଉଛନ୍ତି ଯେ ଏପାଇଁ ତମର ଅସୁବିଧା ହେଉଛି କି ତୁମେ ଏପ୍ରକାର ବ୍ୟବହାର କର ଜିନିଷ ସେମାନେ ଆମକୁ ବି ପରାମର୍ଶ ଦଉଛନ୍ତି